ଆଠ ଚାରି ଦୁଇହଜାର ଦୁଇ ପନ୍ଦର ଆଠ ଦୁଇହଜାର ଆଠ ଏକୋଇଶି ତିନି ଦୁଇହଜାର ଏକୋଇଶି ପଚିଶି ନଅ ଦୁଇହଜାର ସତର ଏକ ଦଶ ଦୁଇହଜାର ଉଣେଇଶି